ପ୍ରାୟତଃ ଆଜିକାଲି ଗାଁ'ରେ ଆଉ ଲୋକମାନେ ରହିବାକୁ ପସନ୍ଦ କରୁ ନାହାଁନ୍ତି ସମସ୍ତେ ବାହାରକୁ ପଳାଉଛନ୍ତି ସେଠି ଯାଇ ଯିଏ ଯାହାର କାମ ଧନ୍ଦା ଧରୁଛନ୍ତି ଶେଷେରେ ବହୁତ ଦିନ ରହିଯିବାରୁ ସେମାନେ ତାଙ୍କର ଜୀବନ ସାଥୀ ପାଇବା ପାଇଁ ସେମାନେ ତାଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାଦ୍ୱାରା ସେମାନଙ୍କୁ ଝିଅ ପାଇବା ପାଇଁ ମଧ୍ୟ ଅସୁବିଧା ହେଉଛି ବହୁଦିନ ରହିଯିବା ଦ୍ୱାରା ତାଙ୍କର ଏଜ୍ କଭର୍ ହୋଇଯାଉଛି ଓ ଏଜ୍ କଭର୍ ହେବାଦ୍ୱାରା ଝିଅମାନେ ଆଉ ପୁଅମାନଙ୍କୁ ପସନ୍ଦ କରୁନାହାଁନ୍ତି ତେଣୁ ସେମାନେ ଜୀବନ ସାଥୀ ଜୀବନ ସାଥୀ ପାଇବା ପାଇଁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି